ବର୍ଷ ବର୍ଷ ଧରି ଚାଷ କିପରି ବଦଳି ଯାଇଛି କେମିତି ଥିଲା ପାରମ୍ପରିକ ଚାଷ ତ ପାରମ୍ପରିକ ଚାଷ ଆଗ ପାରମ୍ପରିକ ଯେଉଁ ଚାଷଟା ହେଉଥିଲା ସେଇଟା କିନ୍ ହେଉଥିଲା ନା ଯେଉଁ ସେ ପାରମ୍ପରିକ ଚାଷ ହେଇକି ଆଗ ଲୋକମାନେ ଲୋକମାନଙ୍କର ଆଦାୟ ଥିଲା ଲୋକ ଜମି ଉର୍ବର ଥିଲା ଏବେ ଯେଉଁ କଳକାରଖାନାରେ ଆମର ଯେଉଁ କଳକାରଖାନାର ନିର୍ଗତ ଜଳୀୟବାଷ୍ପ ଯେଉଁ ଦୂଷିତ ଗ୍ୟାସ୍ ଦୂଷିତ ଜଳ ସେଗୁଡ଼ା ସବୁ ଜମିକୁ ଛାଡ଼ିଦେବା ଫଳରେ ସେ ଜମିରେ ଜମିର ଉର୍ବରତା ନଷ୍ଟ ହେଇଯାଉଛି ଉର୍ବରତା ନଷ୍ଟ ହେଇଗଲା ପରେ ଜିଆମାନେ ମରିଯାଉଚନ୍ ଜିଆମାନେ ଜିଆ ହେଉଛି ମାଟି ମାଟିକୁ ଉର୍ବରତା କରିବାର ଉତ୍ପାଦକ ତ ଯଦି ଜିଆ ମରିଯିବ ତା'ହଲେ ଆମର ମାଟିରେ ଯେଉଁ ଥିବା ଯବକ୍ଷାରଜାନ ଗ୍ୟାସ୍ଟା ସେ ଗ୍ୟାସ୍ଟା ଆମ କ'ଣ ହବ ସରିଯିବ ତ ସେ ଗ୍ୟାସ୍ଟା ସରିଲା ପରେ ଆମର ଚାଷ ବେଶୀ ଆଗକାଳରେ ଲୋକମାନେ କିପରି ଚାଷ କରୁଥିଲେ ନା ଆଗକାଳରେ ବହୁତ ଏତେ କଳକାରଖାନା ନଥିଲା ଏତେ ବାୟୁମଣ୍ଡଳ ଏତେ ଦୂଷିତ ହଉନଥିଲା ଏତେ ଗ୍ଲୋବାଲ୍ ୱାର୍ମିଂ ହଉ ନଥିଲା ତ ଆଗ ମାଟି ଉର୍ବର ଥିଲା ଜିଆମାନେ ମଧ୍ୟ ବଞ୍ଚୁଥିଲେ ଆଗ ଲୋକମାନଙ୍କୁ ରାସାୟନିକ ସାର ପିଡ଼ିଆ ଦବାକୁ ପଡ଼ୁ ନଥିଲା ଜମି ଉର୍ବର ହେବା ସହିତ ସେମାନେ ବହୁତ କିଛି ଆଦାୟ କରୁଥିଲେ ତ ଏଭଳିଆ ଥିଲା ପାରମ୍ପରିକ ଚାଷ